ଆଜ୍ଞା ଆଜ୍ଞା ଆପଣ କେଉଁଠୁ କହୁଥିଲେ କହିଲେ ଓହୋ ଏଇଟା ନିମାପଡ଼ାକୁ ଫୋନ୍ କରିଥିଲେ ତ ମୁଁ ନିମାପଡ଼ାରୁ କହୁଛି ହୁଁ କେତେ ତାରିଖ ଆପଣଙ୍କ ଘରେ ଭୋଜି ହବାର ଅଛି ତ କେତେ ତାରିଖରେ ଦରକାର୍ କେତେ ତାରିଖରେ ଦରକାର୍ ଥିଲା ଆପଣଙ୍କର କେତେ ତାରିଖରେ ଦରକାର୍ ଥିଲା ଫ୍ରେବୃଆରୀ ପଚିଶରେ କ'ଣ ଘରେ କିଛି ପୂଜା ଫୁଜା ଅଛି ନାଁ କ'ଣ ମ୍ୟାରେଜ୍ ଫ୍ୟାରେଜ୍ ଅଛି ଓହୋ ଆଉ ତାହେଲେ ଆପଣଙ୍କ କେତେ କିଲୋ ମୁଁ ତ ସବୁ ରଖୁଛି ମାଛ ମାଂସ ଅଣ୍ଡା ମଟନ୍ ସବୁ ରଖୁଛି ଚିଙ୍ଗୁଡ଼ି ବି ରଖୁଛି ଆପଣଙ୍କର କ'ଣ ଦରକାର ଥିଲା ମୁଁ ସବୁପ୍ରକାର ରଖିଛି ଆମର ସବୁ ଦେଶୀ ମାଛ ଅଛି ଭାକୁର ରୋହି ଭାକୁର ସବୁ ମାଛ ଅଛି ଆପଣ କ'ଣ ନେବେ କହୁନାହାନ୍ତି ଆପଣଙ୍କ ଚୂନା ମୁଁ ଚୂନା ମାଛ ବି ରଖୁଛି ଯେଉଁ ଚିଙ୍ଗୁଡ଼ି ବି ରଖୁଛି ବଡ଼ ସାଇଜ୍ ଚିଙ୍ଗୁଡ଼ି ଛୋଟ ସାଇଜ୍ ଚିଙ୍ଗୁଡ଼ି ତାପରେ ମଟନ୍ ବି ଅଛି ଚିକେନ୍ ଅଷ୍ଟ୍ରେଲିଆ ଅଛି ବ୍ରଏଲର୍ ଅଛି ଆପଣ କ'ଣ ନେବେ ଚିକେନ୍ କିଲୋ ଅଛି ଅଷ୍ଟ୍ରେଲିଆ ନେବେ ନା ବଏଲର୍ ନେବେ ଅଷ୍ଟ୍ରେଲିଆ ଏବେ ଆପଣଙ୍କ ପାଇଁ ରହିବ ତିନିଶହ ଟଙ୍କା ଚିକେନ୍ ଦୁଇ କିଲୋ ମଟନ୍ ଆଠଶହ ଟଙ୍କା ଆଜ୍ଞା ମୁଁ ତାହେଲେ ଆପଣଙ୍କ ପାଇଁ ସାତଶହ ପଚାଶ୍ ରହିବ ଆଉ ଆପଣ ଯଦି ପାଞ୍ଚ କିଲୋ ନେବେ ତାହେଲେ ମୁଁ ସାତଶହ ପଚାଶରେ ଦେବି ଆପଣ ପାଞ୍ଚ କିଲୋ ମଟନ୍ ନେବେ ଆଉ ମାଛ ନେବେ ନା ଚୁଙ୍ଗୁଡ଼ି ନେବେ ନା ଦୁଇଟାଯାକରୁ ଅଳ୍ପ ଅଳ୍ପକି ନେବେ ମାଛ ଏବେ ଦୁଇଶହ କୋଡ଼ିଏ ଦେଶୀ ମାଛ ଆପଣ କେଉଁ ସାଇଜ୍ ଚୁଙ୍ଗୁଡ଼ି ନେବେ ଟିକିଏ ବଡ଼ ସାଇଜ୍ ଚୁଙ୍ଗୁଡ଼ି ତ ବଡ ଛୋଟ ସାଇଜ୍ ମାନେ ମିଡ଼ିଅମ୍ ତ ଆମର ଯେଉଁ ମାଛରେ ଯେଉଁ ଚୁଙ୍ଗୁଡ଼ି ପଡ଼େ ସେଇ ଚୁଙ୍ଗୁଡ଼ି ତ ତାହେଲେ ତାର ରେଟ୍ ହେଲା ଚାରିଶହ ଆପଣଙ୍କର କେତେ କିଲୋ ଚୁଙ୍ଗୁଡ଼ି ହେଲେ ହବ ଚୁଙ୍ଗୁଡ଼ି କିଲୋ ରୋହି କିଲୋ ହଉ ତାହେଲେ ଆପଣଙ୍କୁ ଲାଗିଯିବ ସେଇ ଦୁଇହଜାର ଭିତରେ ଆପଣଙ୍କର ସବୁ ହେଇଯିବ ତାହେଲେ ଆପଣଙ୍କୁ କେତେ ରେଟ୍ରେ ଦରକାର ହଁ ଆପଣ ଆସନ୍ତୁ ଗୋଟିଏ ଦେଖିବା କ'ଣ କେମିତି ରେଟ୍ କରିବା ଆଉ ଆପଣ କେତେଟାରେ ଆସିବେ ମୁଁ ଆପଣଙ୍କ ପାଇଁ ସବୁ ରଖିଦେଇଥିବି ଏଗାରଟା ତ ଡେରି ହେଇଯିବ ବୋଧେ ଆପଣ ନଅଟାରେ ଆସନ୍ତୁ କି ଦଶଟା ଭିତରେ ଆସନ୍ତୁ ମୁଁ ରଖିଥିବି ଆପଣ ନିଜେ ଆସନ୍ତୁ ନହେଲେ କାହାକୁ ପଠେଇକିରି ନେଇଯିବେ ଆଉ ଆଜ୍ଞା ତାହେଲେ ଏବେ ମୁଁ ରଖୁଛି